ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଆମେ ବିଭିନ୍ନ ପ୍ରକାର ସଫଳତା ଆମେ ପାଇସାାରିଛୁ ଲୋକମାନେ ଏବେ ଚନ୍ଦ୍ରରେ ବସବାସ କରିବାକୁ ଚିନ୍ତା କଲେଣି ଏବଂ ମଙ୍ଗଳ ଗ୍ରହରେ ମଧ୍ୟ ଗଲେଣି ଏବଂ ସେଇଠି ବସବାସ କରିବାକୁ ଲୋକ ଚାହିଁଲେଣି ପୃଥିବୀ ବାହାରେ ଜୀବନ ରହିଛି ବା ଜୀବନର ସତ୍ତା ରହିଛି ତାହା ମଧ୍ୟ ଅନୁସନ୍ଧାନ ଚାଲିଛି ଏବଂ ସେଇଟା ମଧ୍ୟ ଲୋକ ମାନେ ଭାବୁଛନ୍ତି ଯେ ନାହିଁ ଆମେ ବାହାରେ ମଧ୍ୟ ପୃଥିବୀ ବାହାରେ ମଧ୍ୟ ଆମେ ଜୀବନ ଯାପନ କରିପାରିବା ତେଣୁ ବ୍ରହ୍ମାଣ୍ଡର ଯେଉଁ ଉତ୍ପତ୍ତି ହେଉଛି ଗୋଟେ ବିଚିତ୍ର ଏବଂ କେଉଁ ଜାଗାରେ ପାଣି ମଧ୍ୟ ଆମେ ଦେଖିଛୁ ଯେ ପାଣି ତଳକୁ ଗଡ଼ି ଗଡ଼ି ଆସେ କୂଅକୁ ମାନେ ଉପରୁ ନିଚକୁ ଉପରୁ ତଳକୁ ପାଣି ଗଡ଼ିି ଆସେ ଏବଂ ଏମିତି ବି ଜାଗା ଅଛି ଆମେ ଦେଖିଛୁ ଯେ ତଳୁ ମାନେ ପାଣି ତଳୁ ଉପରକୁ ଯାଉଛି ଏଇଟା ମଧ୍ୟ ବି ଆମେ ଦେଖିଛୁ ତା'ପରେ ଆଉ ଗୋଟେ ଦେଖନ୍ତୁ ଯେ ଗୋଟେ ପାଣି ପାଣି ଉପରେ କିଛି କିଛି ଜିନିଷ ପକେଇ ଦେଲେ ପଥର ପକେଇ ଦେଲେ ବି ସବୁ ଭାସୁଛି ଏଇ ଗୁଡ଼ାକ ବହୁତ ବିଚିତ୍ର ଜିନିଷ ଏବଂ ବ୍ରହ୍ମାଣ୍ଡର ମାନେ ଗୋଟେ ବିଚିତ୍ର ଉତ୍ପତ୍ତି ତା'ପରେ ଆମର ବ୍ଲାକ୍ ହୋଲ୍ ଡାର୍କ ମ୍ୟାଟର୍ ଏମିତି ବହୁତ ଜିନିଷ ଅଛି ଯାହାକି ଅସମହାତ ରହିଛି ଆମର ବୈଜ୍ଞାନିକ ମାନେ ତାର ସବୁ ସମାଧାନରେ ଲାଗିଛନ୍ତି ଏବଂ ଯେଉଁ ଯେଉଁ ସମାଧାନ ବି ଏପର୍ଯ୍ୟନ୍ତ କିଛିଟା ବି ମାନେ ଆସିଛି ତାହା ଗୋଟେ ଚୂଟାନ୍ତ ନିଷ୍କର୍ସରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନି ଏବଂ ଆହୁରି ମଧ୍ୟ ଆମେ ଦେଖିଛୁ ଯେ ସାଧାରଣ ଗାଡ଼ି ଗୋଟେ ଗାଡ଼ି ସେ ତଳୁ ମାନେ ଉଚ୍ଚାରୁ ତଳକୁ ମଧ୍ୟ ଗାଡ଼ିଟେ ଗୋଟ ଗୋଟିେ ଆସୁଛି ତା'ପରେ ଗଡ଼ି ଗଡ଼ି ଆସିବା କଥା କିନ୍ତୁ ସେଇଟା କ'ଣ ହେଉଛି ନା ଆମେ ଦେଖୁଛୁ ଯେ ତଳୁ ମଧ୍ୟ ଗଡ଼ି ଗଡ଼ି ଉପରକୁ ସେ ଯାଉଛି ପୁରା ମାନେ ଓଲଟା ୱେରେ ବ୍ୟାକସ୍ ମାନେ ପଛେ ପଛେ ମଧ୍ୟ ବିନା ଇଞ୍ଜିନ୍ ଷ୍ଟାର୍ଟ୍ ହଉ କି ନହଉ ଗାଡ଼ି ଷ୍ଟାର୍ଟ୍ରେ ଥାଉ କି ନଥାଉ ସେ ଅଟୋମେଟିକ୍ ଚାଲି ଚାଲି ଯାଉଛି ତେଣୁ ଏହି ସବୁ ରହସ୍ୟ ବଡ଼ ଆଶ୍ଚର୍ଯ୍ୟଜନକ ଏବଂ ସେ ଭିତରେ ଆମର ବୈଜ୍ଞାନିକ ମାନେ ସମାଧାନ ପାଇଁ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା ଜାରି ରଖିଛନ୍ତି